ଗୁଡ଼୍ ମର୍ଣ୍ଣିଂ ହାପି ଟ୍ରାନ୍ସଫର୍ରୁ କହୁଥିଲେ ମୁଁ ପ୍ରମୋଦ କୁମାର ରାଉତ କହୁଥିଲି କୋରାପୁଟରୁ ମୁଁ ଆପଣଙ୍କ ଟ୍ରାନ୍ସପୋର୍ଟରେ ବହୁତ ଥର ବୁକ୍ କରିଛି ତ ସେଇଥିପାଇଁ ମତେ ଗୋଟେ ପ୍ରୋମୋ କୋଡ଼୍ ମିଳିଛି ତ ସେହି ପ୍ରୋମୋ କାର୍ଡ଼ରେ କ'ଣ ଅଫର୍ ଅଛି ଟିକେ ଜଣେଇବେ ତା'ହେଲେ ଆମେ କ'ଣ କରୁ ନା ଆମ ଫାମିଲି ସହିତ ଆମେ କିଛି ଦୂର ରାସ୍ତା ଆମେ ଯାଇପାରୁ ମାନେ ବୁଲିବା ପାଇଁ ଆଉ କେଉଁ ଟାଇପ୍ର ଗାଡ଼ି ବି ଆପଣ ଦେବେ ଆମକୁ ସିକ୍ସ୍ ସିଟର୍ ଗୋଟେ ଗାଡ଼ି ଦରକାର ତ ମାନେ ପ୍ରୋମୋ କୋଡ଼୍ ହିସାବରେ ଆମକୁ କେତେ ଟଙ୍କା ବେନିଫିଟ୍ ମାତ୍ର କେତେ ଟଙ୍କା ଡିସ୍କାଉଣ୍ଟ୍ ମିଳିବ ତାହାର ଲିଷ୍ଟ୍ ଗୋଟେ ମୋତେ ଦିଅନ୍ତୁ ମୁଁ ସେଇ ହିସାବରେ ପ୍ଲାନିଂ କରିବି କେଉଁ ଜାଗାକୁ ଯିବାକୁ ପଡ଼ିବ ଏବଂ ଆପଣଙ୍କର ଡିଟେଲ୍ ଚେକ୍ ଲିଷ୍ଟ୍ ଆମକୁ ପଠାନ୍ତୁ ତା ସହିତ ଆପଣଙ୍କର ଗାଡ଼ି ନମ୍ବର୍ ଏବଂ କ'ଣ ଡ୍ରାଇଭର୍ ନେମ୍ ମୋ ମୋବାଇଲ୍ ନମ୍ବର୍କୁ ପଠେଇ ଦେବେ ଆଉ ଆପଣଙ୍କର ଯେଉଁ ଗାଡ଼ି ବି କେଉଁ କଣ୍ଡିସନ୍ର ଅଛି ସେଇଆ ବି ଟିକେ ଜଣେଇବେ କାରଣ ପୂର୍ବରୁ ଯେଉଁ ଗାଡ଼ି ଦଉଥିଲେ ଗାଡ଼ି ବହୁତ ରଫ୍ ଥିଲା ସେଥିପାଇଁ ଟିକେ ଭଲ କଣ୍ଡିସନ୍ର ଗାଡ଼ି ପଠେଇବେ ଓକେ ଥ୍ୟାଙ୍କ୍ ୟୁ